ମୁଁ ଗାନ୍ଧୀଙ୍କ ଆତ୍ମଜୀବନୀ ବହି ଗୋପବନ୍ଧୁଙ୍କ କାରାକବିତା ବହି ଏବଂ ଆମରି ସତ୍ୟ ଖୋର୍ଦ୍ଧାରୁ ପ୍ରକାଶିତ ହେଇଥିବା ପତ୍ରିକା କିଣିଛି ଏବଂ ୟାକୁ ପଢ଼ିବାରେ ମୋର ତା ଭିତରୁ ଦେଖିଲି କିଛି ଚିରା ରହିଯାଇଛି ଏବଂ ଗାନ୍ଧୀଙ୍କ ଆତ୍ମଜୀବନୀଟା ଦୁଇଥର କିଣିଦେଲି ତେଣୁ ମୋର ଟିକିଏ ମନ ଟିକେ ଦୁଃଖ ହେଲା